ଆମ ଦେଶରେ ଶହେ ବର୍ଷରୁ ସେଭେଣ୍ଟି ପରସେଣ୍ଟ ପୁଅମାନଙ୍କ ଶିକ୍ଷା ଦେବାକୁ ସୁଯୋଗ ଦିଆଯାଉଛି ଯାହାଦ୍ୱାରା ଝିଅମାନଙ୍କୁ ଶିକ୍ଷା ଦିଆଯାଇପାରୁନାହିଁ ଓ ଝିଅମାନଙ୍କୁ ଝିଅମାନଙ୍କୁ ବାପାମାନେ ଶିକ୍ଷା ଗ୍ରହଣ କରିବାକୁ ବାହାରକୁ ଛାଡ଼ନ୍ତିନାହିଁ ଯଦି କୌଣସି କଲେଜ୍ ଆମର ଗ୍ରାମଠାରେ ଦୂର ହୋଇଥିବ ତ ବାପା ମାଆମାନେ ଆମକୁ ପଢ଼େଇବାକୁ ଛାଡ଼ନ୍ତିନାହିଁ ଏ ସେମାନେ ଏମିତିକି ଆମ ଗ୍ରାମାଞ୍ଚଳମାନଙ୍କରେ ଶିକ୍ଷା ଗ୍ରହଣ କରିବାକୁ ପସନ୍ଦ ବି କରନ୍ତିନାହିଁ ଯେ ଏମିତିକି ମାନେ ଆମ ପରିବେଶର ଲୋକମାନେ କୁହନ୍ତି ଯେ ଝିଅ ହୋଇଛ କ'ଣ ପାଠ ପଢ଼ିବ ପୁଅମାନଙ୍କୁ ଶିକ୍ଷା ଦେବା ପାଇଁ ସବୁ ବିଭିନ୍ନ କ୍ଷେତ୍ରରେ ବହୁତ ସାହାଯ୍ୟ କରନ୍ତି ଆଜିର ଆଜିର ଆମ ଦେଶର ଉନ୍ନତି ପ୍ରଗତିରେ ଝିଅମାନଙ୍କର ବହୁତ ଭୂମିକା ରହିଛି ଯେମିତିକି ଝିଅମାନେ ହି ଶିକ୍ଷା ଗ୍ରହଣ କରିବା ଦ୍ୱାରା ଆମ ଦେଶକୁ ଆଗେଇ ନେଉଛନ୍ତି କିନ୍ତୁ ଆମ ଦେଶରେ ଆଗକାଳର ଯେଉଁ ଭେଦଭାବ ଏସବୁକୁ ଅନ୍ଧବିଶ୍ୱାସ କୁସସ୍କାର ନାରୀ ଶିକ୍ଷା ବି ନାରୀ ଶିକ୍ଷା ବିରୋଧ ଏଗୁଡ଼ାକ ଥିଲା ଆଜିର ଦିନରେ ଏ ଗୁଡ଼ାକର ଏଗୁଡ଼ାକ ଦେଖାଯାଉନଥାଏ ଦେଖାଯାଉନାହିଁ ଯେପରିକି ଆମ ଶିକ୍ଷା ମନ୍ତ୍ରୀ ମଧ୍ୟ ଆମ ମହିଳାମାନଙ୍କୁ ଝିଅମାନଙ୍କୁ ଛଅରୁ ଚଉଦ ବର୍ଷର ସମସ୍ତ ବାଳକ ବାଳିକାମାନଙ୍କ ଶିକ୍ଷା ଗ୍ରହଣ କରିବାକୁ ଶିକ୍ଷା ଦେଇଛନ୍ତି ଓ ମୌଳିକ ଶିକ୍ଷା ହିସାବରେ ଆମର ଶିକ୍ଷାକୁ ଗ୍ରହଣ କରୁଛନ୍ତି ଶିକ୍ଷା ଶିକ୍ଷା ଗ୍ରହଣ କରିବା ଦ୍ୱାରା ଦେଶ ବି ଆଗକୁ ଯାଇଛିି ଗୋଟେ ଝିଅ ନାରୀ ଶିକ୍ଷା ଦ୍ୱାରା ଦେଶର ଉନ୍ନତି ସହିତ ଗୋଟିଏ ପରିବାର ଗୋଟିଏ ଗ୍ରାମର ଗୋଟଏ ସହରର ବି ଉନ୍ନତି ହୋଇପାରୁଛି